ଜଣେ ଭଲ ଡ୍ୟାନ୍ସର ଠାରୁ ବହୁତୁ ମହାନ ଶିଳ୍ପ ନୃତ୍ୟଶିଳ୍ପଙ୍କୁ ଯେକୌଣସି ଶିଖିବା ପିଲା ନୃତ୍ୟ ଶିଖିଥାଏ ସିଏ କିନ୍ତୁ ଅଧିକ ଶିଖିନଥାଏ ଯେକୌଣସି ତାର କୌଣସି ଯେମିତି ଡ୍ୟାନ୍ସର ତାର ଯେମିତି ଶିକ୍ଷା ଯିଏ ଶିଖେଇଥିବ ନାଚ ନାଚ ସେ ଓଡ଼ିଶୀ ହଉ ନହେଲେ ନାଇଁ ସମ୍ବଲପୁରୀ ହଉ ନହଲେ ଯେକୌଣସି ନାଚ ଗୀତ ସିଏ ତାର ଶିଖେଇଥାଏ କୌଣସି ପିଲା ହଉ ସିଏ କୌଣସି ତାର ମାଷ୍ଟର ଯାହା ଶିଖେଇଥାଏ ମାଷ୍ଟର ଅଧିକା ଜାଣିଥାଏ ମାଷ୍ଟର ସେଇଟା ଯେକୌଣସି ଶୈଳୀ ହଉ ନହେଲେ ନାଇଁ ଭଙ୍ଗି ହଉ ନହଲେ ନାଇଁ ଯେତିକ ଛନ୍ଦ ହଉ ନହେଲେ ନାଇଁ ଯେକୌଣସି ପ୍ରକାର ହଉ ସେଇଟା ମାଷ୍ଟର ହିଁ ଜାଣିଥିବ ଆଉ ପିଲା ଅଧିକ ଜାଣିନଥାଏ ମାଷ୍ଟର ଯାହା ଶିଖେଇଥାଏ ସେଇଟା ପିଲା ହିଁ ଜାଣିଥାଏ ଆଉ ସେମତି ନୃତ୍ୟ ଶି ଶିଳ୍ପୀ ଏବେ ତ ଓଡ଼ିଶାର ଅତ୍ୟଧିକ ଅଧିକ ହେଲେଇଁ ଆଗେ ସିନା ଏଇ ପାଖରେ ସବୁ ଶିଖୁଥିଲେ ଏବେ ତ ସବୁ ବିଭିନ୍ନ ପ୍ରକାର ବାହାରକୁ ଯାଇକିରି ନୃତ୍ୟଶିଳ୍ପୀ ଅଧିକ ସବୁ ଯାହା ହଉ ନା କମାଉଛନ୍ତି ଆଉ ମୋର ଆଶା ଯେ ଆପଣମାନେ ଯଦି ପିଲାମାନଙ୍କୁ ନୃତ୍ୟଶିଳ୍ପୀରେ ଯଦି ଅଧିକ ଯୋଗଦାନ କରିବେ ମୁଁ ଭଲ